ମୁଁ ପାଠ ପଢ଼ା ସହିତ ମୋ ଜୀବନରେ ଚାଷକୁ ମଧ୍ୟ ଅଧିକ ଗୁରୁତ୍ଵ ଦିଏ କାହିଁକିନା ପାଠ ନପଢ଼ି ପାରିଲେ ଆମେ ଯେ କୌଣସି ସ୍ଥାନକୁ ଗଲେ ମଧ୍ୟ ସେଠାରେ ମୂକ ବଧିର ଭଳି ରହି ରହିଯିବୁ କିଛି କହିପାରିବୁ ନାହିଁ କିଛି ଜାଣିପାରିବୁ ନାହିଁ ତେଣୁ ପାଠ ପଢ଼ିବା ନିହାତି ଜରୁରୀ ସେକେଣ୍ଡ ଚାଷ ଆମେ ଚାଷ ନକଲେ ନିଜର ଗୁଜୁରାଣ ମେଣ୍ଟେଇ ପାରିବୁ ନାହିଁ ଉପବାସ ରହିବୁ ତେଣୁ ଚାଷ କରିବା ମଧ୍ୟ ନିହାତି ଜରୁରୀ ପାଠ ପଢ଼ିବା ଦ୍ଵାରା ଲୋକମାନେ ନୂଆ ନୂଆ କଥା ଜାଣିପାରିବେ ନୂଆ ନୂଆ ଶିଖିପାରିବେ ପ୍ରତିଟି ସ୍ଥାନକୁ ଯାଇ ନିଜର ଅସୁବିଧା ର କିପରି ସମ୍ମୁଖୀନ କରିପାରିବେ ସେଥିପାଇଁ ମଧ୍ୟ ଚେଷ୍ଟିତ ସେମାନେ ହେବେ ଓ କୃଷି କାର୍ଯ୍ୟ ଦ୍ଵାରା ଆମେ ଆମେ ଖୁସିରେ ନିରାମୟରେ ଘରେ ମଧ୍ୟ ରହିପାରିବା